ଭାରତରେ କିଛି ଲୋକ ପ୍ରିୟ ଯୋଗ ଯୋଗ ଗୁରୁ ଅଛନ୍ତି ସେଥି ମଧ୍ୟରୁ ମୁଁ ରାମଦେବ ରାମଦେବ ବାବାକୁ ଜାଣିଛି ତାଙ୍କ ସେ ବହୁତ ପ୍ରାଣାୟାମ୍ ଯୋଗମାନ ଶିଖାନ୍ତି ସେଥିମଧ୍ୟରୁ ଲୋକମାନେ ବହୁତ ରୋଗରୁ ଭଲ ହେଇଥାନ୍ତି ସେ କାଣା କେନ୍ ଟାଇମ୍ନେ କାଣା ଖାଇବାଟା ସେଟାମାନେ ସେଟାମାନେ ବି କହେସନ୍ ଆରୁ ତାଙ୍କର ତ ପତଞ୍ଜଳିଟା ବାହାରିଛେ ସେନେ ସାବୁନ୍ କ୍ରିମ୍ ଚିନି ଚା' ମାନେ ସେଟା ବାହାରୁଛେ ଆର୍ୟ୍ୟୁବେଦିକ୍ର ସେଟା ବି ଲୋକ୍ମାନେ ବ୍ୟବହାର୍ କରିକିନା ରୋଗମୁକ୍ତ ହଉଛନ୍ତି ରୋଗମୁକ୍ତ ହଉଛନ୍ତି ଆରୁ ଇଟା କେତେ ଲୋକ୍ ତ ଯୋଗ ମନେ ସିଖେଇ କିନା ଡକ୍ଟର୍ ଡକ୍ଟର୍ମାନେ ଫିରେଇ ଦେଲାଟା ବି ଭଲ୍ ଭଲ୍ ହଉଛନ୍ କେତେ ସହର୍ମାନ୍କେ ଯିବା ଯିବା ବେଳେ ଡକ୍ଟର୍ମାନେ ଛାଡ଼ି ଦଉସନ୍ ସେଟାମାନେ ପ୍ରାଣାୟମ୍ କରି କିନା ଭଲ୍ ହେସି ବ୍ଲଡ଼୍ ପ୍ରେସର୍ ମାନେ ଭଲ୍ ହି ଭଲ୍ ହେଇଯାଉଛି ଆରୁ କେତେ ଲୋକ୍ ତ ଯୋଗ ଶିଖିକିନା ଡକ୍ଚର୍ମାନେ ବି ହେଇଗଲେ ନେ ଆରୁ ଇଟା ଆମର୍ ଯୋଗ୍ ଶିଖିବା ଦ୍ୱାରା ଆମ ସ୍ୱାସ୍ଥ ଭଲ ରହିଥାଏ